ହଁ ମୁଁ ତାଙ୍କୁ କହିପାରିବି ଯେକୌଣସି ଗୋଟେ ଦୋକାନର ଆଡ୍ରେସ୍ ଦେଇପାରିବି ଯେଉଁଠି ଠିଆ ହୋଇ ତାଙ୍କୁ ଫୋନ୍ କରି ତାର ସଠିକ୍ ଜାଗା ବତେଇଦେବି ଯଦି ସେ ମୋତେ ନ ପାଇଲେ ତାଙ୍କ ଗାଡ଼ିର ନମ୍ବର ପଚାରି ମୁଁ ତାଙ୍କ ଗାଡ଼ି ନମ୍ବର ପାଖରେ ପହଞ୍ଚିଯିବି